ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର ମ୍ୟାଡ଼ାମ୍ ମୁଁ ମମିତା କହୁଥିଲି ଆଡ଼୍ମିଶନ ପାଇଁ କହୁଥିଲି ଆଡ଼୍ମିଶନ୍ ପାଇଁ କହୁଥିଲି ମ୍ୟାମ୍ ଯେ ମାନେ ସ୍କୁଲରେ ତ ଭଲ ପାଠ ପଢ଼ା ହେଉନି ତ ମୁଁ ଟ୍ୟୁସନ୍ ଉପରେ ବେଶୀ ଫୋକସ୍ କରୁଛି

ମ୍ୟାଡ଼ାମ୍ ଆଡ଼୍ମିଶନ୍ ପ୍ରୋସେସ୍ କେମିତି ଅଛି ଟିକେ କୁହନ୍ତୁ ହଁ ଯେ ମ୍ୟାଡ଼ାମ୍ ମାନେ ପଢ଼ାପଢ଼ି ଠିକ୍ଠାକ୍ ହେବ ତ କିଛି ଅସୁବିଧା ହେବନି ତ ଆଉ କିଛି ସୁବିଧା ଅଛି ମ୍ୟାମ୍ ହଷ୍ଟେଲ୍ ଫଷ୍ଟେଲ କିଛି ସୁବିଧା ଅଛି କି ଖାଇବାକୁ କ'ଣ କ'ଣ ଦିଆହେଉଛି ହଷ୍ଟେଲ୍ରେ ଖେଳର କିଛି ସୁବିଧା ଅଛି ମ୍ୟାଡ଼ାମ୍ ପିଲା ମାନଙ୍କର ରେଜଲ୍ଟ କେମିତି ହେଉଛି ମ୍ୟାଡ଼ାମ୍ କହୁଥିଲେ ତ ସେଠି ମାନେ ଠିକ୍ଠାକ୍ ପଢ଼ାହେଉନି ଟିଚର୍ ମାନେ ଠିକ୍ ସେ ପଢ଼ାଉନାହାନ୍ତି ବୋଲି କହୁଥିଲେ ତ ସେଥିପାଇଁ ପଚାରୁଥିଲି ଆଜ୍ଞା

ଆଜ୍ଞା ମ୍ୟାଡ଼ାମ୍ ମୁଁ କାଲି ଯାଇକି ଆଡ଼୍ମିଶନ୍ କରିବି ଆଉ ସବୁ ଠିକ୍ ଠାକ୍ ହେବ ତ ମ୍ୟାଡ଼ାମ୍ କାଲି ମୁଁ ଏଗାରଟା ବେଳେ ଯାଇକି ଆଡ଼୍ମିଶନ୍ କରିବି